ସରକାରଙ୍କଠାରୁ କୃଷି ବିଦ୍ୟୁତ ସଂଯୋଗ ପାଇବାକୁ ହେଲେ ଛଅ ସାତ ଜଣ କୃଷକମାନେ ମିଶି ଇଲେକଟ୍ରିକ୍ ଅଫିସରେ ଦରଖାସ୍ତ ଦେଇଥାନ୍ତି ସେଥିରୁ କୃଷକମାନଙ୍କ ପାଇଁ ପାଣିର ଉତ୍ସ ଲୋଡିଙ୍ଗ ପଏଣ୍ଟ ମାଟି ତଳୁ ବସିଥାଏ ଏବଂ ସେଥିରୁ ବିଭିନ୍ନ କୃଷକଙ୍କ ଜମିକୁ ପାଣି ମଡ଼ାଇବାକୁ ଏଲଆଇ ପଏଣ୍ଟ ବସିଥାଏ ଏକା ସାଙ୍ଗରେ ସମସ୍ତ କୃଷକଙ୍କ ଜମିକୁ ପାଣି ମଡ଼ାଇବା ଦ୍ଵାରା ଲୋଡିଙ୍ଗ ପଏଣ୍ଟ ପୋଡ଼ି ଯାଇଥାଏ ଫଳରେ କୃଷକମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଏହି ପାଣିର ସମସ୍ୟା କୃଷକମାନଙ୍କ ପାଇଁ ବହୁତ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି